ସେଥିରୁ ବହୁତ କିଛି ଶିଖିହୁଏ ବିଶେଷ କରି ୟୁଟ୍ୟୁବ ଭିଡ଼ିଓରେ ନୂତନ ନୂତନ ରେସିପିର ଭିଡ଼ିଓ ଗୁଡ଼ିକ ଅପଲୋଡ଼୍ ହୋଇଥାଏ ସେଠାରେ ବିଭିନ୍ନପ୍ରକାର ରେସିପି ନିରାମିଷ ଆମିଷ ମିଠା ଖଟା ପିତା ସବୁପ୍ରକାର ରେସିପି ମିଳିଥାଏ ଆପଣଙ୍କୁ ଯେଉଁପ୍ରକାର ରେସିପି ଇଚ୍ଛା ସେପ୍ରକାର ରେସିପି ୟୁଟ୍ୟୁବ ଭିଡ଼ିଓରେ ଦେଖିପାରିବେ ଟି ଭି ସୋ'ରେ ଏତେ ରେସିପି ଦେଖିପାରିବେ ନାହିଁ କାରଣ ଟି ଭି ସୋ'ରେ ତାଙ୍କେ ଯାହା କରୁଥିବେ ସେତିକି ହିଁ ଆସିବ ଓ ତାହା ଗଲାପରେ ଆଉ ଥରେ ଚାହିଁଲେ ମଧ୍ୟ ତାହା ଦେଖିପାରିବେ ନାହିଁ କିନ୍ତୁ ୟୁଟ୍ୟୁବ ଭିଡ଼ିଓରେ ଆପଣ ତାହା ଆଗକୁ କରି କରି ଦେଖିପାରିବେ ସ୍କିପ୍ କରି କରି ଦେଖିପାରିବେ